ଆମ ଅଞ୍ଚଳରେ ନିଜ ପ୍ରଡ଼କ୍ଟକୁ ବିକ୍ରି କରିବା ପାଇଁ ଲୋକମାନେ ଅନେକ ଗୁଡ଼ିଏ ପନ୍ଥା ଚୟନ କରୁଛନ୍ତି ଯେମିତି କି ଆଜିକାଲି ଯଦି ଗୋଟିଏ ପ୍ରେସର୍ କୁକର୍ରେ ବାଲା ରେପଆରିଂ ଲାଗି ଆସୁଛି ତ ସେ ତା ନିଜ ମୋଟର ସାଇକେଲରେ ଲାଉଡ଼୍ସ୍ପିକର୍ ଖଞ୍ଜି ଦେଉଛି ଯେମିତି କି ସେ ନିଜେ ଆଉ ଡାକିବାକୁ ପଡ଼ୁନି ଏବଂ ତା'ର ସେହି ଲାଉଡ଼୍ସ୍ପିକର୍ ସେଟା ଶୁଣିକି ଲୋକମାନେ ତା ପାଖକୁ ପଳାଇ ଆସୁଛନ୍ତି କଣ ଦେଖିବା ପାଇଁ ତା ପରେ ଆସିଲା ପରେ ସିଏ କହୁଚି କି ମୋର ରିପେଆରିଂ ଲାଗି ଆସିଛି ତ ଯାହାର ଯଦି ରିପେଆରିଂ ଲାଗି ଦରକାର ସେ ତାକୁ ଦେଇ ଦେଉଛି ତା ପରେ କଣ ହୋଇଛି ଆଉ ଆଉ କିଛି ଲୋକ ଅଛନ୍ତି ଯିଏ କି ଡୋର୍ ଟୁ ଡୋର୍ ଆସୁଛନ୍ତି କି ଘରକୁ ଘର ବି ଆସୁଛନ୍ତି କହୁଛନ୍ତି କି ଏହିଟା ଆମର ଅଛି ଏହିଟା ନେବେ କି ଏହି ଦ୍ରବ୍ୟଟା ନେବେ କି ସେମିତି ପଚାରୁଛନ୍ତି ତ ଅନେକ ଗୁଡ଼ିଏ ପନ୍ଥା ଏହି ଆମ ଦେଶରେ ଅବଲମ୍ବନ କରୁଛନ୍ତି